ଆଜିକା ଦୁନିଆଁରେ ଆଇନର ଗୋଟିଏ ବଡ଼ ଭୁମିକା ରହିଛି ଆଉ ନାଗରିକଙ୍କର ସୁରକ୍ଷା ସମାଜରେ ଶାନ୍ତି ବଜାଇ ରଖିବା ପାଇଁ ବହୁତ ପ୍ରକାର ଆଇନର ବ୍ୟବସ୍ଥା କରାଯାଇଛି ଆଉ ଆଇନକୁ ଆମେ ଠିକରେ ମାନିବା ତାର ଠିକରେ ମାନିକି ତାର ବ୍ୟବସ୍ଥାକୁ ପାଳନ କରିବା ତଦ୍ୱାରା ଆମକୁ କିଛି ସମସ୍ୟା ଆସିବ ନାହିଁ ଆଜିକା ନାଗରିକ ଆଇନକୁ ଠିକରେ ମାନୁନଥିବାରୁ ସେମାନଙ୍କୁ ବହୁତ କିଛି ସମସ୍ୟର ସମସ୍ୟା ଆସୁଅଛି ତ ଦେଶରେ ଯେଉଁ ପ୍ରକାର ବଢୁଛି ଦିନକୁ ଦିନ ଅପରାଧ ବଢ଼ିଛି ତାହାର ମାନେ ଆଇନ ହିଁ ଗୋଟିଏ ବଡ଼ ଭୁମିକା ରହିଛି ଆଇନ ଥିବା ଦ୍ୱାରା ଅପରାଧ ଏତେ ହେଇପାରୁନାହିଁ ଆଇନ ଯଦି ଆମେ ଠିକରେ ପାଳନ କରିବା ଆଇନକୁ ଠିକରେ ମାନିବା ତ ଆମକୁ କିଛି ସମସ୍ୟା ଆଗକୁ ଆସିବ ନାହିଁ ଆଇନକୁ ଲୋକମାନେ ନ ମାନୁଥିବାରୁ ସେମାନଙ୍କ ଜୀବନରେ ବହୁତ କିଛି ସମସ୍ୟା ଆସୁଛି ଏବେ ଜଣେ ବ୍ୟକ୍ତି ଗାଡ଼ିଟା କିଣୁଛି ଗାଡ଼ିଟା କିଣିଲା ମାତ୍ରେ ସିଏ ତାର ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ଲସ୍ ହେଲମେଟଟା ପିନ୍ଧିବା ଠିକ ଭାବରେ ଆଇନର ଗାଇଡ଼ ରୁଲକୁ ଠିକ ଭାବରେ ପାଳନ କରିବ ତାହେଲେ କିଛି ସମସ୍ୟା ଆସିବ ନାହିଁ ମାତ୍ର ଜଦି ସେ ଯଦି କୋଣସି ଆଇନକୁ ଠିକରେ ପାଳନ ନକରେ ତ ବହୁତ ଦୁର୍ଘଟଣା ମଧ୍ୟ ଘଟିପାରେ ବା ତାକୁ ଆଗାମୀ ଫିଉଚରରେ ତାଙ୍କୁ ସମସ୍ୟା ଆସିପାରେ ତ ଆଇନକୁ ଆମେ ଠିକରେ ମାନିବା ଆଉ ଉନ୍ନତି ମଧ୍ୟ ଆଇନର ବ୍ୟବସ୍ଥାରେ ବହୁତପ୍ରକାର ଉନ୍ନତି ଆସିବା ଦରକାର ଯେହେତୁ ଦେଶରେ ଯେଉଁ ପ୍ରକାର ଦିନକୁ ଦିନ ଅପରାଧ ବଢ଼ୁଛି ତାହାକୁ ହ୍ରାସ କରିବା ପାଇଁ ଆମକୁ ଆଇନକୁ ପାଳନ କରିବାକୁ ପଡ଼ିବ ଏବଂ ବହୁତ କିଛି ଆଇନକୁ ମଧ୍ୟ ଉନ୍ନତି କରିବାର ଦରକାର ରହିଛି